ମୁଁ କୃଷି ବିଷୟରେ ଭବିଷ୍ୟତ ପିଢ଼ିକୁ ପରାମର୍ଶ ଦେବାକୁ ଏତିକି ଚାହୁଁଛି ଯେ ଯଦି ଜଣେ କୃଷକ ଭଲ ଭାବରେ କୃଷି କାମରେ ମନ ଦେଇ କରିପାରିବେ ସେଥିରେ ରହି ତ ସିଏ ତାଙ୍କର ପରିଚୟ ସମାଜରେ ସୃଷ୍ଟି କରିପାରିବେ ଯେମିତି ଲୋକମାନେ ଭଲ ଭଲ ଚାକିରି କରି କିଏ ଧର ନେତା ମନ୍ତ୍ରୀ ହୋଇ ସେମାନଙ୍କର ପଦବୀର ପରିଚୟ ଦେଇପାରୁଛନ୍ତି ଜଣେ କୃଷକ ଯଦି ଠିକ୍ ଭାବରେ କାମ କରିବ ତାର କ୍ଷେତରେ ଯେମିତିକି ତାର ଗଛ ଯୋଉ ଫସଲ ସେ କରୁନା କାହିଁକି ଠିକ୍ ପରିମାଣରେ ତାର ଯତ୍ନ ନବ ଠିକ୍ ସମୟରେ ଠିକ୍ ଔଷଧ ଗଛରେ ବଢ଼ିବା ପାଇଁ ସାର ତ ଯୋଗେଇଦବ ସିଏ

ଗଛର ଯେତେବେଳେେ ଫସଲ ଅମଳ ଦବ ତାକୁ ଭଲ ଅମଳ ଦେଇପାରିବ ତାକୁ ଯଦି ଜଣେ ଲୋକ କହିବ ଯେ ମୁଁ କୃଷି କାମରେ କିଛି କରିପାରିବି ନାହିଁ ଏଟା ଭୁଲ୍ କଥା କି ରୋଜଗାର କରିପାରିବିନି ଜଣେ ମନ ମାନେ ଜଣେ ଯଦି ଜଣେ ଚାହିଁବ ମୁଁ କୃଷକ ହେଇ ମୋର ପରିବାରର ଭରଣ ପୋଷଣଙ୍କ କରିବା ସହିତ ମୁଁ ନିଜର ସମାଜ ଯେ ଯେମିତି ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବାକୁ ଚେଷ୍ଟା କରିବ ସେ ମଧ୍ୟ ହେଇପାରିବ ଯଦି ଠିକ୍ ଭାବରେ ତାର କାମଟାକୁ ସମୟ ଅନୁସାରେ ଯାହା ଯାହା ଦରକାର ଦେଇପାରିବ ସେ ନିଶ୍ଚିତ ଯଦି କୃଷିରେ ତାର ନାମ ତାଲିକାରେ ନିଶ୍ଚିତ ଭାବରେ ରହିପାରିବ